ଜେନାବାବୁ କହୁଥିଲେ କି ହଁ ମୁଁ କନକଲତା ମହାନ୍ତି କହୁଥିଲି ହଳଧରପୁର ହଳଧରପୁର ଆଉ ଆପଣ କେଉଁଠି ଅଛନ୍ତି ମୁଁ ତମକୁ କହିଥିଲି ଆସିବା ପାଇଁ ଆସିଲନି ମୋର ପା ଆଜି ଜମିଦାର ପଇସା ଦେବେ ଆଜି ଲାଷ୍ଟଡ଼େଟ୍ ଥିଲା ମୁଁ ଆପଣଙ୍କୁ କହିଥିଲି ଆସିବି ବୋଲି ଆସିଲେନି ମୁଁ କ'ଣ କରିବି ଏବେ ସେତ ନୂଆରେ ଥିଲେ ସେମାନେ ନଦେଲେ ତାକୁ ସେ ଶୋଧିବ ମୋତେ କ'ଣ କରିବା ନାହିଁ ନାହିଁ ଆଉ ତାର ମୋର ଦରକାର ନାହିଁ କିଏ ଭଲଲୋକ ହୋଇନଥିବ କିଏ କ'ଣ ହୋଇଥିବ ମୋର ଡାଉଟ୍ ରହୁଛି ମୁଁ ଏଥରକ ମୋ ଉପରେ ଡାଉଟ୍ ରହୁଛି ମୋତେ କିଏ କ'ଣ ମାରିବ କ'ଣ ଆଉ ଭରସାରେ ଅଛି ନା ମୁଁ ଏତେଗୁଡ଼ା ପଇସା ନେଇ କରିଯିବି ଆପଣ ମୋତେ ନେଇକରି ଭଲରେ ପହଞ୍ଚାଇବେ ହଁ ଯେ ମୁଁ ବୁଝୁଛି ଫିରବି କ'ଣ କରିବା ନାହିଁ ନାହିଁ ମୋ ଗୋଟାକ ମାନେ କରି ହେବନି ଶୀଘ୍ର ଆସନ୍ତୁ ଆଉ ସେ ବୁଢ଼ା ଆମକୁ ନାହିଁ ଗୋଟିଏ ଭୟ ଲାଗୁଛି ନା ସେ ବୁଢ଼ାମତେ ଶୋଧିବ ଟଙ୍କା ନେଇକରି ନ ପହଞ୍ଚାଇଲେ ନାହିଁ ସିଏ ବୁଢ଼ା ଜମା ବୁଝିବା ଲୋକ ନୁହଁ ଜେନା ବାବୁ ବୁଝିଲେ ତାଙ୍କର ପୁରା ଟାଇମ୍ କି ଟାଇମ୍ ଆଉ ଆପଣ କିଛି ଗୋଟେ ବୁଦ୍ଧି ଖର୍ଚ୍ଚ କରି ଆସିକି ମୋ କତିରେ ତୁରନ୍ତ ପହଞ୍ଚନ୍ତୁ ଆଉ ଆପଣ ଯଦି ଜାଣିଥିଲେ ମୋତେ ଆଗରୁ କହିଲେନି ମୁଁ ଆଉ କାହିଁକି ଦେଖିଥାନ୍ତି ମୁଁ କାଲି ତ ଜଣାଇ ଥିଲି ୟେ ଆଉ ହେଉ ହେଉ ତାହାଲେ ମୁଁ ଆଉ କାହାକୁ ଦେଖୁଛି